ମୁଁ ପ୍ରଥମେ ଆଜ୍ଞା ବାସନକୁସନ ମାଜେ ତାପରେ ଚୁଲି ଲଗାଏ ନାହିଁ ଚୁଲି ଲଗାଏନି ମୁଁ ଧର ଡାଲି କରିବି ଡାଲମା କରିବି ସେଥିରେ ଗାଜର ଫୁଲ କୋବି ମଟର ଛୁଇଁ ଡାଲି ଭିଜେଇ ଭାଜି ଥିଏ ଭିଜେଇ ଦିଏ ଆଉ ସେଇ ପରିବା ସବୁ କାଟି ସାରିଲା ପରେ ପ୍ରଥମେ ଚୁଲି ଲଗାଏ ଚୁଲି ଲଗାଇ ସାରିଲା ପରେ କଡ଼ାଇ ବସାଇ କଢ଼େଇରେ ତେଲ ପକାଇ ପନିପରିବାକୁ ସବୁ ଆଗେ ତେଲ ନାହିଁ କଡ଼ାଇ ବସାଇଲା ପରେ ପନିପରିବା ସବୁ ସିଝାଇ ଥାଏ ସିଝାଇ ସାରିଲା ପରେ ତାକୁ କାଢ଼ିକି ତେଲ ପକାଇକି ଫୁଟଣ ତେଜପତ୍ର ସେଇଆକୁ ପକାଇକି ମାନେ ଡାଲମାକୁ ଛୁଙ୍କ ଦିଏ ଡାଲମା ହେଇସାରିଲା ପରେ ତାପରେ ଧର ଧରିନିଅ ସୋୟାବିନ ତରକାରୀ ସୋୟାବିନକୁ ଆଗେ ଗରମ ପାଣିରେ ସିଝାଇ ଥାଏ ତାପରେ ସିଝାଇ ସାରିଲା ପରେ ଆଳୁକୁ ତେଲରେ ଭାଜି ଥାଏ ତେଲକୁ ଭାଜି ସାରିଲା ପରେ ମସଲା ହେଉଛି ଏବେ କଡ଼ାଇରେ ତେଲ ପକାଇ ପିଆଜ ଟିକେ ପିଆଜ ପକାଇଥାଏ ପିଆଜ ଟିକେ ହେଇସାରିଲା ପରେ ରସୁଣ ପକାଇଥାଏ ରସୁଣ ପକାଇସାରିଲା ପରେ ଅଦା ପକାଇଥାଏ ଅଦା ପକାଇସାରିଲା ପରେ ମସଲା ଟିକେ ହେଇସାରିଲା ପରେ ବିଲାତି ପକାଇଥାଏ ବିଲାତି ଟିକେ ହେଇସାରିଲା ପରେ ପାଣି ପକାଇଥାଏ ପାଣି ଟିକେ ମସଲା ଫୁଟିଲା ପରେ ସୋୟାବିନ ବଡ଼ି କିମ୍ବା ଆଳୁ ଯାହାକୁ କଷି ଥାଏ କଷା କଷି ହେଇସାରିଲା ପରେ ପାଣି ଢାଳିଥାଏ ପାଣି ଢାଳି ସାରିଲା ପରେ ତରକାରୀ ହେଇସାରିଲା ପରେ ଆମେ ସମସ୍ତେ ପରିବାର ଲୋକ ସମସ୍ତେ ମନ ଖୁସିରେ ଡାଲି କିମ୍ବା ସୋୟାବିନ ତରକାରୀ ମନ ଖୁସିରେ ଖାଇଥାଉ ସମସ୍ତେ ବହୁତ ଭଲ ରୋଷେଇ କରେ ସମସ୍ତେ ଆମେ ମନ ଖୁସିରେ ଡାଲି ସୋୟାବିନ ତରକାରୀ ମନ ଖୁସିରେ ଖାଇଥାଉ ସମସ୍ତ ଆମେ ବହୁତ ଖୁସିରେ ଖାଉ